ଆମେ ଓଡ଼ିଆ ଭାଷାକୁ ବହୁତ ଭଲ ପାଉଚୁ କାରଣ ଆମେ ଯେହେତୁ ଓଡ଼ିଆ ସେଥିପାଇଁ ଓଡ଼ିଆ ଭାଷାକୁ ବହୁତ ଭଲ ପାଉଚୁ ଓଡ଼ିଆ ଭାଷାରେ ବହୁତ ଓଡ଼ଶୀ ନୃତ୍ୟ ଗୀତ ସବୁ ରହିଛି ପାଲା ଯାତ୍ରା ସମ୍ବଲପୁରୀ ନୃତ୍ୟ ଗୋଟିପୁଅ ନାଚ ଏହିପରି ସବୁ ଓଡ଼ିଆ ଭାଷାରେ ସବୁ ଜଡ଼ିତ ରହିଛନ୍ତି ଓଡ଼ିଶୀ ଓଡ଼ିଆ ଭାଷାରେ ଓଡ଼ିଶୀ ନୃତ୍ୟ ପାଖରୁ ଆରମ୍ଭ କରି କି ସବୁ ଓଡ଼ିଆ ହେଇଥିବାରୁ ଆମେ ଓଡ଼ିଆ ସମସ୍ତଙ୍କୁ ବହୁତ ଭଲ ପାଉ ଓଡ଼ିଆ ଭାଷା ଆମକୁ ବହୁତ ଗର୍ବ ଅନୁଭବ କରେ ଓଡ଼ି ଓଡ଼ିଆ ଭାଷାରେ ବହୁତ ମଧୁରତା ରହିଛି ଯାହାକି ସବୁ ଲୋକମାନଙ୍କ ମନକୁ ଛୁଇଁ ପାରୁଛି ଓଡ଼ିଆ ଭାଷା ବହୁତ ମଧୁର ଭାଷା ନୃତ୍ୟ ଗୀତ ପାଖରୁ ଆରମ୍ଭ କରି ପାଲା ଯାତ୍ରା ଗାହାଣ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ମୁଗ୍ଧ କରିପାରୁଛି ଓଡ଼ିଆ ଭାଷା ସମ୍ବଲପୁରୀ ନୃତ୍ୟ ପାଖରୁ ଆରମ୍ଭ କରି ସବୁଠିରେ ହିଁ ଓଡ଼ିଆ ଓଡ଼ିଆ ଭାଷାର ଗୁରୁତ୍ୱପୂର୍ଣ୍ଣ ରହିଛି ଯାହା କି ସମସ୍ତଙ୍କ ମନକୁ ଛୁଇଁ ପାରୁଛି ଆମେ ଓଡ଼ିଆ ହୋଇଥିବାରୁ ଆମକୁ ଗର୍ବ ଅନୁଭବ ହଉଚି ଯାହା କି ଆମେ ଓଡ଼ିଆ ଭାଷାକୁ ଭଲପାଉଥିବାରୁ ଆମେ ଓଡ଼ିଆ ହୋଇଥିବାରୁ ସବୁଥିରେ ହିଁ ଆମେ ଓଡ଼ିଆରେ ଓଡ଼ିଆ ଭାଷା ଭାଷାମାନଙ୍କୁ ବୁଝି ପାରୁଚି ଆଉ ଓଡ଼ିଆକୁ ଭଲ ପାଉଚି ତା'ର ନାଚ ଗୀତ ଯେପରି ପାଲା ଯାତ୍ରା ଗାହାଣ ପାଲା ଗାହାଣ ସମ୍ବଲପୁରୀ ନୃତ୍ୟ ଓଡ଼ଶୀ ନୃତ୍ୟ ତାହା ଲୋକମାନଙ୍କ ମନକୁ ଛୁଇଁ ପାରୁଛି ଓ ମୁଗ୍ଧ କରିପାରୁଛି ଓଡ଼ିଆ ଭାଷା ପାଇଁ ଆମେ ବହୁତ ଗର୍ବିତ